ଡକୁମେଣ୍ଟ ଆକ୍ସେସ୍ ପାଇଁ ଆପଣ ନିଜ ଡିଜିଲକର୍ ଏକାଉଣ୍ଟକୁ ପରିବାରରେ ଜଣେ ସଦସ୍ୟଙ୍କ ସହ ସେୟାର୍ କରିବାକୁ ଯୋଜନା କରୁଛନ୍ତି କିନ୍ତୁ ପ୍ରଥମେ ପାସୱାର୍ଡ଼ ବଦଳାଇବାକୁ ଚାହୁଁଛନ୍ତି ଆପଣ ଏକ ପାରିବାରିକ ସମାବେଶରେ ବ୍ୟସ୍ତ ଅଛନ୍ତି କଳ୍ପନା କରନ୍ତୁ ଯେ ଆପଣ ଜଣେ ସମ୍ପର୍କୀୟଙ୍କ ସହ କଥା ହଉଛନ୍ତି ଏକାଉଣ୍ଟ ସେୟାର କରିବା ପୂର୍ବରୁ ଆପଣଙ୍କ ଡିଜିଲକର୍ ପାସୱାର୍ଡ଼ ବଦଳାଇବାର ଯୋଜନା ବିଷୟରେ ତାଙ୍କୁ ଅବଗତ କରାନ୍ତୁ ଏବଂ ପଚାରନ୍ତୁ ଯେ ଏକ ଶକ୍ତିଶାଳୀ ନୂତନ ପାସୱାର୍ଡ଼ ସୃଷ୍ଟି କରିବାରେ ଆପଣଙ୍କୁ ସାହାଯ୍ୟ କରିପାରିବେ କି